ହ୍ୟାଲୋ ମୁଁ ମାନସ କହୁଛି ଭାରତର ଜନସଂ ଜନସାଧାରଣ ଲୋକ ମୁଁ କହୁଛି ଆମ ଭାରତରେ ବହୁତ ସ୍ୱାସ୍ଥ୍ୟ ସୁବିଧା ମଧ୍ୟ ଅଛି ଓ ଯେ ଆମର ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ଦାମୋଦର ଦାସ ମୋଦି କେତେକ ଷ୍ଟେଟ୍ କୁ ସବୁ ଗଭର୍ଣ୍ଣମେଣ୍ଟ ମେଡ଼ିକାଲ୍ ବନେଇଛନ୍ତି ବି ଗଭର୍ଣ୍ଣମେଣ୍ଟ ମେଡ଼ିକାଲ୍ ବହୁତ ସୁନ୍ଦର ପରିଷ୍କାର ଭଲ ଭଲ ଡକ୍ଟର୍ ବି ଅଛନ୍ତି ହୋଲ୍ ଏକ୍ସପ୍ରିଏନ୍ସ୍ ଡକ୍ଟର୍ ଅଛନ୍ତି ନର୍ସ୍ ବି ଅଛନ୍ତି ସବୁ ମାନେ ପରି ପରିବେଶ ସବୁ ସଫା ସୁତୁରା ରଖୁଛନ୍ତି ଗଭର୍ଣ୍ଣମେଣ୍ଟ ତରଫରୁ ଇଏ ବି ଚାଲିଛି ଭଲ ଇଏ ବି କାର୍ଯ୍ୟ ବି ଚାଲିଛି ଭଲ ଏକ୍ସପ୍ରିଏନ୍ସ୍ ଡକ୍ଟର୍ ଅଛନ୍ତି ଆଉ ବେଶୀ ଆ ଆକ୍କ୍ସିଡ଼େଣ୍ଟ୍ ହାଣ୍ଡିକାପଡ଼୍ ଜର ଥଣ୍ଡା କ୍ୟାନସର୍ ଅଲଗା ଅଲଗା ସବୁ ରୋଗ ଯାହା ବି ଇଏ ହଉଛି ସବୁ ସେଇଠି ବି ମତେ ମାନେ ଇଏ କାର୍ଯ୍ୟ ହେଇଯାଉଛି ବି ମେଡ଼ିସିନ୍ ମେଡ଼ିସିନ୍ ଭଲ ବି ମଧ୍ୟ ଦଉଛନ୍ତି ଗଭର୍ଣ୍ଣମେଣ୍ଟ ଥ୍ରୋ ଗଭର୍ଣ୍ଣମେଣ୍ଟ ତରଫରୁ ଭଲ ଇଏ ମେଡ଼ିସିନ୍ ପୁରା ପୱାରଫୁଲ୍ ମେଡ଼ିସିନ୍ ଦିଆହଉଛି ଯିଏକି ମାସେ ଭିତରେ ହିଁ ଭଲ ହେଇଯାଉଛନ୍ତି ଆଉ ଇଏ ମେଡ଼ିକାଲ୍ରେ ଭାରି ଭଲ ସ୍ୱାସ୍ଥ୍ୟ ବି ଦିଆଯାଉଛି ଯୋଗା ଦିଆଯାଉଛି ଭଲ ଇଏ କୁ ବସିବା ପାଇଁ ପରିଷ୍କାର ରହୁଛି ପରିବେଶ ପୁରା ପରିଷ୍କାର ଆଉ ରୁମ୍ ବି ବେଡ଼୍ ବି ଭଲ ଭଲ ଟ୍ରିଟମେଣ୍ଟ୍ ବି ହଉଛି ରୋଗୀମାନଙ୍କର ଏହା କ'ଣ କି ଏହା କ'ଣ କି ଯେ ଟିକେ ଆଉ ଟିକେ ଯଦି ଭଲ ହୁଅନ୍ତା ସେଇଟା ଟିକେ ମଣିଷ ଇଏ କୁ ଲାଗନ୍ତା ଭଲ ଇଏ ହଅନ୍ତା ସେ ଟିକେ ତଥାପି କାର୍ଯ୍ୟ ଚାଲିଛି ଭଲ ବି ଟ୍ରିଟମେଣ୍ଟ୍ ହଉଛି ମାସକ ଭିତରେ ରୋଗୀମାନେ ସବୁ ଭଲ ହେଇଯାଉଛନ୍ତି